ହ୍ୟାଲୋ ଡ୍ରାଇଭର୍ ସାର୍ ଆମେ ଏଠାକୁ ନୂଆ କରି ଆସିଥିଲୁ ଏଠିକା ବିଷୟରେ କିଛି ଜାଣିନୁ ତଥାପି ଆପଣ ଆମ ସହ ଭଲ ବ୍ୟବହାର କଲେ ଏବଂ ଆମକୁ ସଠିକ୍ ଜାଗାରେ ନେଇକି ସଠିକ୍ ସମୟରେ ପହଞ୍ଚେଇ ଦେଇଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ